ଆମ ଅଞ୍ଚଳରେ କେତେ ପ୍ରକାର ଭିନ୍ନ ଜାତି ଧର୍ମ ଲୋକ ରହନ୍ତି ବିଭିନ୍ନ ପ୍ରକାର ସାଂସ୍କୃତିକ ଗୋଷ୍ଠୀ ରହୁଛନ୍ତି ସେଥିମଧ୍ୟରୁ କେତେ ପ୍ରକାର ସାଂସ୍କୃତିକ କାର୍ଯ୍ୟ ହୋଇଥାଏ ଯୋଉ ପୂଜା ପର୍ବ ପର୍ବାଣିକୁ କେତେ ପ୍ରକାର ନାଚ ଗୀତ ହୋଇଥାଏ ଆଉ ରାଧାକୃଷ୍ଣ ଜନ୍ମାଷ୍ଟମୀ କୀର୍ତ୍ତନ କରିଥାନ୍ତି କେତେ ଗୋଟେ ପ୍ରୋଗ୍ରାମ ହୋଇଥାଏ ଓ ସେଥି ମଧ୍ୟରୁ ସବୁ ପ୍ରକାର କଲଚର୍ ସବୁ ପ୍ରକାର ବିଭିନ୍ନ ପ୍ରକାର ପ୍ରକାର ପର୍ବପର୍ବାଣି ସବୁୁର ଅଲଗା ଅଲଗା ଥାଏ ସବୁ ମିଳିମିଶି ଲୋକେ କରନ୍ତି ଆଉ ଏସବୁ ଏଞ୍ଜୟେ ବି କରନ୍ତି ସମସ୍ତେ ମାନନ୍ତି ଆଉ ସବୁ ମିଶିକି ସାଂସ୍କୃତିକ କାର୍ଯ୍ୟମାନ ନେଇକି ଗୋଷ୍ଠୀ ସହିତ କାମ କରି ସବୁ ସେ ନିୟମ ମାନିକରି ସବୁପକାର ନେଇକି କହିଲେ ସବୁ ପ୍ରକାର ଇଏ କରି ଡିସକସନ୍ କରି ସବୁ ପ୍ରକାର ଆରେଞ୍ଜ୍ମେଣ୍ଟ୍ କରନ୍ତି ସେଠି ସବୁ ପ୍ରକାର ସୁବିଧା ଥାଏ କ'ଣ ଯଦି ପ୍ରୋଗ୍ରାମ ହେଲେ ସମସ୍ତେ ମିଶିକି ସାଂସ୍କୃତିକ କାର୍ଯ୍ୟ କରନ୍ତି ଗୀଚ ଗୀତ ନାଚ ଗୀତ ସବୁ ପ୍ରକାର ଏଥିରେ ସମସ୍ତେ ପାର୍ଟିସିପେଟ କରନ୍ତି ବଡ଼ ସାନ ସମସ୍ତେ ଆଗ୍ରହ ସତ ପ୍ରାକ୍ଟିସ୍ କରନ୍ତି ଆଉ ସେଥିରେ ନେଇକି ସମୟରେ ଆସିଥାନ୍ତି ଏଠାରେ ଆଉ ସବୁ ପ୍ରକାର ସବୁ ପ୍ରକାର କ'ଣ କ'ଣ କେତେ ପ୍ରକାର ମାନେ କ'ଣ କ'ଣ ଆୟୋଜନ କରିଥାନ୍ତି ବଡ଼ ଛୋଟ ସମସ୍ତେ ଆସନ୍ତି